ଆମ ଯାଜପୁର ଜିଲ୍ଲାର ଲ୍ୟାଣ୍ଡମାର୍କ କିମ୍ବା ଐତିହାସିକ ସ୍ଥାନଗୁଡ଼ିକ ହେଲା ଯେମିତିକି ଉଦୟଗିରି ଟିଲୁ ଚନେଶ୍ଵର ମନ୍ଦିର ବାରାହ ମନ୍ଦିର ମହାବିନାୟକ ମନ୍ଦିର ଆଉ ସବୁଠାରୁ ଏକ ଭଲ କ୍ଷେତ୍ର ହେଉଛି ଆମର ଏଠି ବିରଜା କ୍ଷେତ୍ର ଯେଉଁଠିକି ଲୋକମାନେ ବହୁତ ଆଡ଼ୁ ଲୋକ ଆସି ଏଠାରେ ଶ୍ରାଦ୍ଧ ପିଣ୍ଡ ପକାଇଥାନ୍ତି ଓ ସବୁବେଳେ ଏଠି ଲୋକମାନଙ୍କର ଭିଡ଼ ଜମି ରହିଥାଏ